ଭାରତରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାର୍ ଲାଗି ପସନ୍ଦ କରିଛନ୍ ସେଥି ଭିତରୁ ଉତ୍ତର ଭାରତରେ ମୁଖ୍ୟତଃ ରୁଟି ସାଙ୍ଗେ ତରକାରୀ ଆଉ ମାଛ ତରକାରୀ ଖାଇବାର୍ ଲାଗି ପସନ୍ଦ କରିଛନ୍ ହେଲେ ପୂର୍ବ ଭାରତରେ ପ୍ରାୟତଃ ଲୋକମାନେ ଭାତ ଡାଲି ତାର୍ ସାଙ୍ଗେ ଭଜା ଓ ଶାଗ ଖାଇବାର୍ ଲାଗି ପସନ୍ଦ୍ କରିଛନ୍ ହେଲେ ଦକ୍ଷିଣ ଭାରତରେ ଲୋକ ମାନେ ବହୁତ ମସଲା ଲଗାଇକରି ତୁଣ ରାନ୍ଧିଛନ୍ ମୁଖ୍ୟତଃ କେରଳରେ ବହୁତ ମସଲା ଲଗାଇଛନ୍ ଭାରତର ଲୋକ ପ୍ରିୟ ବ୍ୟଞ୍ଜନ ହେଲା ଭାତ ଡାଲି ରୁଟି ମାଂସ ଶାଗ ଭଜା ତରକାରୀ ସନ୍ତୁଳା ଚିପ୍ସ ଏସବୁ ଖାଇବାର୍ ଲାଗି ପସନ୍ଦ କରିଛନ୍ ତାର୍ ଛଡା ଭାରତର ଲୋକମାନେ ସକାଳୁ ଜଳଖିଆ ମଧ୍ୟାନ ଭୋଜନ ଦିପହର୍ ବେଳେ ସ୍ନେକସ୍ ଆଉ ରାତିରେ ରାତ୍ରି ଭୋଜନ ଖାଇଛନ୍